ପଶୁପାଳନରେ ଆମକୁ ଯଦି ଗାଏ ପାଳନ କର୍ମା ବୋଲେ ଘାସ ପାଲ୍ ସବୁ ଜିନିଷ୍ ଆମେ ଦେଇପାର୍ମା ବା କରିପାର୍ମା କି ମାଂସ ଦୁଧ କରାଯାଏସି ସେଇ ହଜାର ହଜାର ଲୋକ ସେଦିନ ଯୋଗେଇ ପାର୍ସନ୍ କରିପାର୍ସନ୍ ଏବଂ ଅଲ୍ପି ପାର୍ସନ୍ ଆମେକ ଗାଈ ଯଦି ରଖ୍ମା ବୋଲେ ଗୁରସ୍ ପାର୍ମା ଘାସ୍ ପାଲ୍ ସବୁ ଦେଇପାର୍ମା ଛେଳି ମେରିିକ ରଖମା ମାଂସ ଗୁୁରସ୍ ବି ପାରଲେ ହଜାର ହଜାର ଲକ୍ଷ ଲକ୍ଷ ଲୋକ ସେଟାକେ ଉନ୍ନତି ହେଇପାରିବ ଭଲ୍ ଲାଗ୍ବା